ହଁ କାଜଲ ହୁଁ କଟକ ବାଲି ଯାତ୍ରାକୁ ଯିବା ହୁଁ ସେଠୁ କଣ ଆଣିବା କିଣିକି ଘର ସଜେଇବା ଜିନିଷ ନେଇକି ଆସିବା ହୁଁ ଖେଳନା ମାନେ ଆଣିକି ମାନେ ଦୋକାନ ରେ ଦୋକାନ ରେ ମାନେ ବିକିବା ପାଇଁ ନେଇକି ଆସିବା କେତେ ଜିନିଷ ଆଉ କେତେ ଘର ସଜେଇବା ପାଇଁ ଘର ପାଇଁ ଆଣିବା ହୁଁ ଆପଣ ଖାଇବା ପିଇବା ଜିନିଷ କି କଣ ଆଣିବେ ଡେକୋରେସନ ଜିନିଷ କଣ କଣ ସବୁ ଏମିତି ସ୍ୱଳ୍ପ ମୂଲ୍ୟରେ କଣ କଣ ସବୁ ନେଇକି ଆସିବା ହୁଁ ବାଲି ଯାତ୍ରାରେ ବିଭିନ୍ନ ପ୍ରକାର ଜିନିଷ ମିଳୁଛି ଯାହା ବି ହଁ ନେଇକି ଆସିଲେ କେତେ ମାନେ ଅଳ୍ପ ମୂଲ୍ୟରେ ଯୋଉ ଯୋଉ ଜିନିଷ ମିଳିବ ଆଣିକି ମାନେ ଦୋକାନ ପାଇଁ ବିକିବା ପାଇଁ ନେଇକି ଆସିବା ଯୋଉଟା କି ଲୋକ କିଣି ପାରିବେ ଅଳ୍ପ ମୂଲ୍ୟରେ ହୁଁ ହୁଁ ହୁଁ ସାମଗ୍ରୀ ଯୋଉଟା କିଣିପାରିବ ସେ ଅଳ୍ପ ମୂଲ୍ୟ ହିସାବରେ ନେଇକି ଆସିବା ଆଉ ଘର ସଜେଇବା ପାଇଁ ଟିକେ ବିଭିନ୍ନ ପ୍ରକାର ଏମିତି ଶଙ୍ଖ ର ଆଇଟମ ହୋଉ ମାନେ ଜିନିଷ ପତ୍ର ନହେଲେ ଏମିତି ଖେଳନା ମାନେ ଚାନ୍ଦୁଆ ଟାଇପ ର ଏମିତି କଣ ସବୁ ନେଇକି ଆସିବା ବାଲି ଯାତ୍ରା କୁ ଗଲେ ମାନେ ପକେଇକି ନେଇକି ଆସିବା ହୁଁ ଯୋଉଟା ଭଲ ଲାଗିବ ଦେଖିବା ଘର ପାଇଁ ନେଇକି ଆସିବା ଆଉ ହୁଁ ହଁ ସାନ ଭାଇ ଭାଉଣୀ ମାନଙ୍କ ପାଇଁ ଘର ପାଇଁ ନେଇକି ଆସିବା କେତେଟା ଆଉ ଯାହା ଭଲ ଲାଗିବ ଦେଖିକି ନେଇକି ଆଣିବା ଆଉ ଯିବା ନା ଯାଇକି ଆଣିବା ଆଉ ସେଠି ଖାଇବା ଜିନିଷ କଣ ଖାଇବା କଣ କିଣିବା ଖାଇବା ହଁ ଦୋଳି ଥିବ ଖାଇବା ଜିନିଷ ଥିବ ହଁ ଯାତ୍ରା ରେ ଟିକେ ବୁଲାବୁଲି କରିବା ତାପରେ ସବୁ ଜିନିଷ ନେଇକି ଆସିବା ଯାହା ଏମିତି ଆମ ପଇସା ହିସାବରେ ନେଇକି ଆସିବା ଦେଖିକି ଆଉ କଟକ ବାଲି ଯାତ୍ରା ଫେମସ ନା ସେଇଠୁ ଭଲ ଜିନିଷ ହିଁ ମିଳୁଥିବ ସବୁ ହଁ ହଁ ସବୁ ବାହାର ମାନେ ଦେଶ ବାହାର ଲୋକ ବି ଆସନ୍ତି କଟକ ବାଲି ଯାତ୍ରା କୁ ସେଇ ହିସାବରେ ଭଲ ଭଲ ଜିନିଷ ବି ମିଳୁଥିବ ହୁଁ

ହୋଉ ଆମେ ଯିବା ନେଇକି ଆସିବା ସାମାନ ସବୁ